ଏ ମୁଁ ଲାଲାଜିତନ୍ଦ୍ର ରାଏ ଜୋମାଟୋରୁ ଗୋଟେ ଅର୍ଡ଼ର ବୁକ୍ କରିଥିଲି ଯେଉଁଟା କି ଥିଲା ଚିଲି ଚିକେନ୍ ଆଉ ପରଟା ପାଇଁକିନା କରିଥିଲି ସେ ଠିକ୍ ସମୟରେ ମୋ ପାଖେରେ ପହଞ୍ଚି ପାରିଲା ନାହିଁ ମୁଁ ସେଥିପାଇଁ ଅର୍ଡ଼ରଟାକୁ କ୍ୟାନସଲ୍ କରି ତାଙ୍କ ପାଖକୁ ଫୋନ୍ କରିଥିଲି ଫୋନ୍ କରିବା ଦ୍ୱାରା ସେ ମୋର କ୍ୟାନସଲ୍ଟାକୁ ଆକସେପ୍ଟ କଲେ କି ନ କଲେ ଶୀଘ୍ର କେମିତି କରାଯିବ ସେଥିପାଇଁକିନା ମୁଁ ଅଭିଯୋଗ ପଇସା ମୋର କେମିତି ରିଟର୍ନ ଆସିବ ମୁଁ ସେ ବିଷୟରେ ତାଙ୍କ ସହିତ ଯୋଗାଯୋଗ କରିଥିଲି ସିଏ